ଆମ ଆମ ଘରେ ଗୋଟେ ବଗିଚା ଅଛି ସେ ବଗିଚା ମୋରଟା ଆଉ ସେ ବଗିଚାରେ ସେ ବଗିଚାରେ ମୁଁ ବହୁତ ଫୁଲ ଗଛ ଲଗାଇଛି ଯେମିତି ଗୋଲାପ ଗଛ ଟଗର ଗଛ ମଲ୍ଲି ଗଛ ଅନେକ ପ୍ରକାର ଫୁଲ ଗଛ ଲଗାଇଛି ଆଉ ବଗିଚାକୁ ଗଲେ ସନ୍ଧ୍ୟା ଟାଇମ୍ରେ ବଗିଚାକୁ ଗଲେ ବହୁତ ଆନନ୍ଦ ମିଲେ ଆଉ ବଗିଚା ବଗିଚାରୁ ଗୋଲାପ ଗଛରୁ ଗୋଲାପ ଫୁଲ ଆଣି ଚୁଟିରେ ଲଗାଇଲେ ବହୁତ ଖୁସି ଲାଗେ ଆଉ ଫୁଲ ଫୁଲ ଫୁଲକୁ ବହୁତ ସଜାଇଲେ ବହୁତ ବହୁତ ଫୁଲକୁ ସଜାଇଲେ ମୁଁ ଡେଲି ନିକେ ଯାଇସିଁ ଆର ସକାଲୁ ତୋଲି ଆନସିଁ ଫୁଲମାନେ ସବୁ ଆଉ ବଗିଚାରେ ମୁଁ ପନିପରିବା ଗଛ ବି ଲଗାଇଛି ଇଟା ପାତାଲଘଟା ବାଇଗନ ସାରୁ କରେଲ ଅନେକ ପ୍ରକାର ଇଟା ଫଳ ପନିପରିବା ମଧ୍ୟ କରିଛି ପନି ପନିପରିବା ଅଧିକ ଆମ ଘରନୁ ଆଇସି